ଏ ଲକ୍ଷ୍ମୀ ହୋଟେଲ ଲାଗିଛି ମୁଁ ବିଭାରାଣୀ ଭଦ୍ର କହୁଥିଲି ମୁଁ ଯେଉଁ ଅର୍ଡ଼ରଟା କରିଥିଲି ସେ ଅର୍ଡ଼ରଟା ଭୁଲ ଆସିଛି ସେ ଅର୍ଡ଼ର ମୁଁ ରଖିବି ନାହିଁ କାହିଁକି ପଠେଇଲ ସେଇଟା ଠିକଣା ଜାଣିନ କି ନାଇଁ ନାଇଁ ନାଇଁ ମୁଁ ରଖିବି ନାହିଁ ସେଇଟା ଫେରେଇ ନିଅ ଆଉ ମୁଁ ଯେଉଁଟା ଅର୍ଡ଼ର କରିଥିଲି ସେଇଟା ହିଁ ଦେଇଯାଅ ଯଦି ନପାରିବ ଟଙ୍କା ପଠେଇଦିଅ ମୁଁ ତମର ଅର୍ଡ଼ର ମୁଁ ଖୋଲିନି ଉପରୁ ଦେଖିଛି ଦେଖିକି ସେମିତି ରଖିଦେଇଛି ହେଲେ ନେଇଯାଅ ନହେଲେ ମୋ ଟଙ୍କା ପଠେଇଦିଅ ଆର୍ ନହେଲେ ମୁଁ ଅର୍ଡ଼ର କରୁଥିବା ସାମାନ ପଠେଇଦିଅ ନାଇଁ ନାଇଁ ସେମିତି ହେବନି ମୋ ଅର୍ଡ଼ର ଠିକ୍ସେ ପଠେଇ ଦିଅ ନହେଲେ ଟଙ୍କା ପଠେଇଦିଅ ତମ ସାମାନ ତମେ ନେଇଯାଅ ଆଉ କିଛି କଥା ନାଇଁ ଆଉ କିଛି କଥା ଶୁଣିବି ନାହିଁ